ଓଡ଼ିଆ ଭାଷାରେ ବହୁତ ଗୁଡ଼ିଏ ଆକର୍ଷଣୀୟ ଶବ୍ଦ ରହିଅଛି ଏବଂ ଅନେକ ମାତ୍ରାରେ ଖଣ୍ଡବାକ୍ୟ ମଧ୍ୟ ରହିଅଛି ଯେପରିକି ହରିଙ୍କ କଥା ଶୁଣି ମା ବିଦ୍ୟାଳୟରେ ଘଣ୍ଟ ବାଜିଲା ଅଥଚ ପିଲାମାନେ ଏ ସବୁକୁ ଖଣ୍ଡବାକ୍ୟ କୁହାଯାଏ କାରଣ ଯେକୌଣସି ବାକ୍ୟ ବା କଥାଟି ସମ୍ପୂର୍ଣ ନହୋଇ ଅଧା ହୋଇ ରହିଯାଇଥାଏ ତାହାକୁ ଆମେ ଖଣ୍ଡବାକ୍ୟ ବୋଲି କହିଥାଉ ଏସବୁ କଥା ବେଳେବେଳେ ସାଙ୍ଗସାଥି ମଧ୍ୟରେ ଅତ୍ୟନ୍ତ କୌତୁହଳରେ କୁହାଯାଇଥାଏ ଏବଂ ଏହାକୁ ବହୁତ ମଜାର ସହ ସମସ୍ତେ ଗ୍ରହଣ କରିଥାନ୍ତି ସେପରି ଆମର ଅନେକାଂଶ ଆକର୍ଷଣୀୟ ଶବ୍ଦ ମଧ୍ୟ ରହିଅଛି ଯାହାକି ଅନ୍ୟ ଭାଷା ଭାଷାଠାରୁ ଅଲଗା ହୋଇରହିଛି